ଆମ୍ଭେ ଆମର ଯେଉଁ ଗଛ ଲଗାଇ ଥାଉ ଆମେ ଯଦି ବାହାରକୁ ଯାଉ ତା'ହେଲେ ଆମର ପଡ଼ିଶା ଲୋକକୁ ବି ଆମେ କହିକିରି ଯାଇଥାଉ ଏବଂ ସେମାନଙ୍କୁ ପାଣି ଟିକେ ଗଛକୁ ଟିକେ ଯତ୍ନ କରିବାକୁ ଆମେ ଅନୁରୋଧ କରିଥାଉ ସେମାନେ ଆସିକିରି ସେ ଗଛକୁ ପାଣି ଟିକେ ଦେଇଦିଅନ୍ତି ଏବଂ ଯତ୍ନ କରନ୍ତି ତା'ପରେ ଆମେ ଆସିଲେ ଆମର ଗଛକୁ ଠିକ ଯତ୍ନ କରି ଆମେ କୀଟନାଶ ସାର ଏବଂ କୀଟନାଶ ଔଷଧ ବ୍ୟବହାର କରି ସେଇ ଗଛକୁ ସଫା କରି ଭଲ ଭାବରେ ସେ ଗଛ ବଢ଼େ ଏବଂ ଫଳକୁ ଆମ ଆମକୁ ଫଳ ଦିଏ ସେଇ ଫଳ ଦ୍ୱାରା ଆମେ ଉପକୃତ ହଉ ଆମର ଖର୍ଚ୍ଚର ପରିମାଣଟା ବହୁତ କମିଯାଇ ଥାଏ ଏଣୁକରି ଆମେ ଏଇ ବଗିଚାର ଲାଭବାନ ପାଉଛୁ ଆମର ଜାଗା ଅଭାବ ଯୋଗୁ ଆମ ଛାତ ଉପରେ ରଖି ଆମେ ଲାଭବାନଟା ଆମେ ପାଉଛୁ